ହ୍ୟାଲୋ ମୁଁ ଆଜି ସକାଳ ଛଅଟାରେ ଆପଣଙ୍କ କାର୍ ବୁକ୍ କରିଥିଲି କାରଣ ଆମ ଘରେ ସମସ୍ତେ ପୁରୀ ଚାଲିକା ଚାଲିକା ଯିବା ଚିଲିକା ଯିବା ପାଇଁ ବାହାରୁଥିଲୁ ମୁଁ ଆପଣଙ୍କ କ୍ୟା କ୍ୟା କ୍ୟାକ ପାଇଁ ଦିନେ ହେ ହେଲା ବୁକ କରିଥିଲି ଆପଣଙ୍କୁ ମୁଁ କହିଥିଲି ଏକ ତାରିଖରେ ସକାଳୁ ଟୋ ଟୋ ଛଅଟାରୁ ବାହାରିବୁ ଆଉ କିଛି ସମୟ ବିରଖିଥିବାର ଅଛି ସେଥିପାଇଁ ପାଞ୍ଚଟା ତିରିଶିରୁ ବ୍ୟ କ୍ୟାବ ବାଲାକୁ ପହଚାବୁ ପହଞ୍ଚାଇବୁ କରିଥିଲି ଆପଣ ଆପଣ ଆଉ ଅଭା ଅଭା ଅପରକ କ୍ୟାଦି କ୍ୟାଦି ବାଲା ମୋତେ ହିଁ ରହିଥିଲି ହେଲେ ଦି ଛଅଟା ତିରିଶି ହେଲାଣି ନା ସେ କ୍ୟାବ ବାଲା ଆସିଛନ୍ତି ନା ସେ ମୋର ଫ୍ୟାନକୁ ଉଡ଼ଉଛନ୍ତି ସେମିତି ଆପଣ ସେମିତି କରିବାକୁଛନ୍ତି ଆପଣଙ୍କୁ ମୁଁ ସେ ଦିନ ବାର ବାର କହୁଛି ମୋତେ ରୁ ପୁରୀ ଯିବାଟା ନିହାତି ଦରକାର ହେଲେ ବି ଆପଣ ମୋ କଥାକୁ ଭଲ ସେ ବୁଝିଲେଣି ଯଦି ଯିବାର ନ ନଥିଲା କାଲି ମୋତେ କହିଥାନ୍ତେ ଆପଣ ମୋତେ କାଲି କହିଲେ ନେଲି ଏବେ ତ ସେ ଆଉ ସେ ଆସିବେନି ତ ଏମିତିରେ ବି ମୋର ଟାଇଲ ହେଲା ହେଲା ଗଲାଣି ହେଇଗଲାଣି ମୋର ଆଉ ଯିବାର ନାହିଁ ଆପଣ ମୋତେ ମୋର ପ ପାଇସା ପଇସା ଦେଇ ଦେଇ ଦିଆ ଅଛନ୍ତି